ନମସ୍କାର କିଏ କହୁଥିଲେ ଓ ରାମ ବାପା ହଁ କୁହନ୍ତୁ ଆଜ୍ଞା ହଁ ତା'ର ଫଳାଫଳ ତ ବାହାରିଯାଇଛି ସେ ଗଣିତ ଟିକିଏ କମ୍ ମାର୍କ୍ ରଖିଛି ଇଂଲିସ୍ରେ ଠିକ୍ ଅଛି ସାହିତ୍ୟ ବି ଠିକ୍ ଅଛି ସଂସ୍କୃତରେ ବି ଟିକିଏ କମ୍ ନମ୍ବର୍ ରଖିଛି ଆଉ ଟିକିଏ ଗଣିତ ପ୍ରତି ଟିକିଏ ଧ୍ୟାନ ଦେବେ ଆଉ ମୁଁ ଭାବୁଛି ସେ ବୋଧେ ଯେ ପ୍ରଶ୍ନ ପଢ଼ିବାରେ ବୋଧେ ଭୁଲ୍ କରିଦେଇଥିବ ସେଥିପାଇଁ ସେ ଗୋଟେ ପ୍ରଶ୍ନ ଲେଖାହୋଇଛି ଆଉ ଗୋଟେ ଅଲଗା ବୋଧେ ଭାବି ଦେଇଛି ଯେମିତିକି ପଢ଼ିଥିବ ଯେଉଁଟା ବୁଝି ହେଉଛି ସେ ଯେଉଁଟା ପଢ଼ିଥିବ ସେଇଟାକୁ ସେ ଭୁଲ୍ ବୋଧେ ଭାବିକି ଆଉ ଗୋଟେ ଅଲଗା ପ୍ରକାର ଅର୍ଥ ଭାବିକି ସେ ତାକୁ ଲେଖିଦେଇଥିବ ଆଉ ସେଇଥିପାଇଁ ତା'ର ଗଣିତଟା ଭୁଲ୍ ହୋଇଯାଇଛି ଆଉ ହେଲେ ସେମିତି କାଇଁ ଭାବୁଛନ୍ତି ଏଇଟା ତ ଫାଷ୍ଟ୍ ୟୁନିଟ୍ ଟେଷ୍ଟ୍ ନା ତା'ପରେ ପୁଣି ଆହୁରି ତିନିଟା ୟୁନିଟ୍ ଟେଷ୍ଟ୍ ଅଛି ତା'ପରେ ହାପ୍ ୟର୍ଲି ପରୀକ୍ଷା ଅଛି ଫାଇନାଲ୍ ପରୀକ୍ଷା ଅଛି ପ୍ରଥମରୁ ଆପଣ ଏତେ ମାନେ ଭାଙ୍ଗିପଡ଼ନ୍ତୁନି ଯଦି ବି କମ୍ ନମ୍ବର୍ ରଖିଛି ଆଉ ଥରେ ତ ଅଧିକ ଭଲ ନମ୍ବର୍ ରଖିପାରିବ ସେଥିପାଇଁ ତାକୁ ଆମେ ଆଉ ଟିକିଏ ଭଲକି ପଢ଼ାଇବା ଯେମିତିକି ସାପ୍ତାହିକ ପରୀକ୍ଷା କରିବା ପନ୍ଦର ଦିନରେ ଥରେ ପରୀକ୍ଷା କରିବା ଏମିତି କରିବା ହଁ ପିଲାମାନଙ୍କ ସହିତ ତ ସେ ଭଲସେ ମିଶୁଛି ଭଲ ସାଙ୍ଗ ହେଉଛି ସମସ୍ତଙ୍କ ସହିତ ଖେଳାଖେଳି ବି କରୁଛି କ୍ଲାସ୍ରେ ଭଲ ରେସ୍ପଣ୍ଡ୍ ବି କରୁଛି ପାଠ ପ୍ରତି ନାଇଁ ନାଇଁ ନାଇଁ ସେମିତି ନାହିଁ ମୁଁ ତାକୁ ତ ସେ ଯେହେତୁ କ୍ଲାସ୍ରେ ଭଲ ପଢେ ଭଲ ପିଲା ବହୁତ ଇନୋସେଣ୍ଟ୍ ପିଲା ତେଣୁ ମୁଁ ତାକୁ ସବୁବେଳେ ଦେଖୁଥାଏ ସେ କେମିତି କ'ଣ କରୁଛି କ'ଣ ନ କରୁଛି କେଉଁଟା ତା'ର ଭୁଲ୍ ହେଲା କେଉଁଟା ତା'ର ଠିକ୍ ହେଲା ମୁଁ ସବୁବେଳେ ତାକୁ ତଦାରଖ କରୁଥାଏ ତା କାମଟାକୁ ମୁଁ ସବୁବେଳେ ତଦାରଖ କରୁଥାଏ ହଁ ସେଇଟା ତ ଠିକ୍ କଥା ଯେ ଆପଣ ଦୁଇଟା ଟ୍ୟୁସନ୍ ଦିଅନ୍ତୁ ସ୍କୁଲ୍କୁ ପଠାନ୍ତୁ ଯାହା ବି କରନ୍ତୁ ତା ବାଦେ ମଧ୍ୟ ଯଦି ବାପା କିମ୍ବା ମା' ତାକୁ ଗାଇଡ଼୍ କରୁନଥିବ ତେବେ ପିଲା ଠକିବ ତେଣୁ ଆପଣଙ୍କ କାମ ହେଲା ଆପଣ ପିଲାଟିକୁ ଠିକ୍ ଭାବରେ ଗାଇଡ଼୍ କରନ୍ତୁ ସେ ପିଲାଟି କ'ଣ ପଢ଼ିଲା ନ ପଢ଼ିଲା କି ପିଲାଟି ତା ବାପା ମାନେ ତା ସେ ସ୍କୁଲ୍ରେ କେତେ ପାଠ ପଢ଼ିକି ଗଲା ଟ୍ୟୁସନ୍ରେ କେତେ ପାଠ ପଢ଼ିଲା ସେ ପାଠଟା ଠିକ୍ ଭାବରେ ଗୁରୁଜୀ ଗୁରୁମା ଯେଉଁ ପାଠଟା ଦେଇଛନ୍ତି ତାକୁ ଠିକ୍ ଭାବରେ ସେ କରିକି ନେଉଛି କି ନାହିଁ ସେ ଦିଗ ପ୍ରତି ମଧ୍ୟ ସଚେତନ ରୁହନ୍ତୁ ହଁ ସେ ତ ମୋ ପାଠ କରିକି ଆସୁଛି ତଥାପି ସେ ଯଦି କାଳେ କେଉଁଠି କାହାଠୁ ଦେଖିକି ଲେଖି ଦେଉଥିବ କି କେମିତି କି କ'ଣ ଲେଖିଦେଉଥିବ ତେଣୁ ଆପଣ ଯଦି ତାକୁ ଟିକିଏ ଘରେ ଦେଖିବେ ତା'ହେଲେ ସେ ଜିନିଷଟା ସେ ତ ମୋ ପାଠ କରିକି ଦେଖାଉଛି ରେଗୁଲାର୍ ମୋ ପାଠ କରିକି ଦେଖାଏ ତେଣୁ ଆପଣ ସେଇଟା ଟିକିଏ ଦେଖିଦିଅନ୍ତୁ ଆଉ ହଉ ହଉ ଆଉ କ'ଣ କହିବେ କି ହଉ ନମସ୍କାର